ଆମ ପରବର୍ତ୍ତୀ ପିଢ଼ୀକୁ ଇତିହାସ ଶିଖାଇବା ଜରୁରି କାହିଁକି ନା ସେମାନେ ଯେଉଁ ପୂର୍ବରୁ ଯେକୌଣସି କାର୍ଯ୍ୟ ସବୁ ହୋଇଛି ସେମାନେ ଜାଣି ନାହାନ୍ତି ତ ସେମାନଙ୍କୁ କି ମାଧ୍ୟମରେ ଜାଣିବା ସେମାନଙ୍କୁ ଆମେ ବହି ମାଧ୍ୟମରେ ଇତିହାସ ଶିଖାଇବା ସେମାନଙ୍କୁ କିପରି ଆଗରୁ ଯେଉଁ ରାଜା ରାଜଡ଼ା ଶାସନ ଚାଲିଥିଲା ସେ ମାଧ୍ୟମରେ ସେମାନେ ରାଜାମାନେ କଣ କରିଯାଇଛନ୍ତି କଣ କରିନାହାନ୍ତି କିପରି ସବୁ ମ ମନ୍ଦିର ତାଜମହଲ ଲାଲକିଲା ଏସବୁ ବନାଇଛନ୍ତି ସେ ମଧ୍ୟମରେ ଆମେ ତାଙ୍କୁ ଶିଖାଇବା ଆମେ କିପରି ଯେହେତୁ ମନ୍ଦିର ସବୁ ଆମ ଓଡ଼ିଶାରେ ବିଭିନ୍ନ ରକମର ମନ୍ଦିର ଯଥା କୋଣାର୍କ ଯଥା ଜଗନ୍ନାଥ ମନ୍ଦିର ସବୁ ମନ୍ଦିରମାନ ତୋଳା ହୋଇଛି ତ ଏହି ମନ୍ଦିର ମାନଙ୍କର ଯେଉଁ ଐତିହାୟକ ମନ୍ଦିରମାନ ଅଛି ସେମାନଙ୍କର ଇତିହାସ କଣ ସେ ବିଷୟରେ ଆମ ପରବର୍ତ୍ତୀ ପିଢ଼ୀକୁ ଶିଖାଇବା ଦରକାର ସେମାନେ ଜାଣିବା ଦରକାର ଯେହେତୁ ଆମେ ଏହି ଓଡ଼ିଶାର ବାସି ଅଛୁ ତ ଓଡ଼ିଶାରେ ବିଭିନ୍ନ ରକମର ଯେଉଁ ମନ୍ଦିର ଅଛି ଯଥା ଐତିହାସିକ ପୀଠ ଅଛି ସେମାନଙ୍କ ବାବଦରେ ଆମେ ପିଲାମାନଙ୍କୁ ଯଥା ଆମର ପରବର୍ତ୍ତୀ ପିଢ଼ୀ ପରବର୍ତ୍ତୀ ପିଲାମାନଙ୍କୁ ସେମାନଙ୍କୁ ଶିଖାଇବା ଜରୁରି ଅଛି